ଆମ ଅଞ୍ଚଳରେ ପ୍ରାକୃତିକ ସମ୍ପଦ ଯାହାକି ପାଣି ଆମ ଅଞ୍ଚଳରେ ପାଣିର ସୁବିଧା ନଥିଲା ଏବେ ଆମ ଅଞ୍ଚଳରେ ବହୁତ ଭଲ ପାଣି ଆସି ବୋରିଂ ଅଛି ଏବଂ ଲୋକମାନେ ଯାହାକୁ ବ୍ୟବସାୟିକ କାର୍ଯ୍ୟକଳାପରେ ମଧ୍ୟ ଲଗାଇଥାନ୍ତି ଏସବୁ କରାଯାଇପାରି ଆମ ଗ୍ରାମରେ ପାଣି ପିଇ ଲୋକମାନେ ବହୁତ ଖୁସିରେ ଅଛନ୍ତି ଏବଂ ପାଣିରେ ଲୋକମାନଙ୍କ ଦେହ ଜୀବନ ଆଜି ବହୁତ ଭଲରେ ରହିଥାଏ ସେଥିପାଇଁ ଲୋକମାନେ ବହୁତ ଖୁସି ମଧ୍ୟ ହୋଇଥାନ୍ତି ଏହି ପାଣି ପିଇକି ଏବଂ ସେମାନେ ନିଜ ଜୀବିକା ଓ କାର୍ଯ୍ୟକ୍ରମ ଗୁଡ଼ିକ ଭଲ ଭାବରେ ମଧ୍ୟ କରିଥାନ୍ତି